ଆମ ଅଞ୍ଚଳରେ ଆମ ଅଞ୍ଚଳରେ ଗୋଟିଏ ଢୋଲ କୀର୍ତ୍ତନ ଯା ଲୋକ ଅଛି ବାଜା ଲୋକ ଅଛି ସେମାନେ ବହୁତ ବାଜା ଗା ଗା ବୁଲି ବାଜା ବଜାଉଛନ୍ତି ଯେମିତି ଯେମିତି ଢୋଲ କ'ଣ କ'ଣ ଅଛି ଢୋଲ ଚାକି ହାରମୋନିମ୍ ପିଆାନୋ କା ପିଆାନୋ ଗିଟାର ତା'ପରେ ତାବଲା ଢୋଲ୍ ଏ ଏ ସବୁ କିଛି ତାଙ୍କ ସାମ୍ନାରେ ରଖିପାରେ ସେମାନେ କୀର୍ତ୍ତନ ଜାଗାରେ ଏକାଠିତ ହୋଇ ସେମାନେ ଢୋଲ ବଜାଉଛନ୍ତି ସେମାନେ ବହୁତ ଭଲ ଢୋଲ ବଜାଉଛନ୍ତି କାରଣ ଏମାନେ ବହୁତ ଢୋଲ ବଜାଉଛନ୍ତି ସେ ବହୁତ ଲୋକ କମ୍ ସେ କମ୍ ପାଞ୍ଚ ଆଠ ନ ଦଶ ଲୋକ ମିଶିକି ଢୋଲ ବଜାଉଛନ୍ତି ଗୋଟେ ସାଙ୍ଗରେ ସେମାନେ ପଇସା ସବୁ ନେଇ ଯାଉଛନ୍ତି ଏମାନେ ବହୁତ ଭଲ ଢୋଳ ବଜାଉଛନ୍ତି ସେମାନେ ସେଥିପାଇଁ ଆମ ଗାଁର ନମ୍ବର ୱାନ ଢୋଲ ବଜାଇବାକୁ ଏକ୍ସପର୍ଟ